ଆମ ଅଞ୍ଚଳରେ ରଣପୁରରେ ମହିଳା ମହାବିଦ୍ୟାଳୟ ଅଛି ଇଟାମାଟିରେ ବଂଶୀଧର ମହାବିଦ୍ୟାଳୟ ପଠାଣି ସାମନ୍ତ କଲେଜ ଖଣ୍ଡପଡ଼ାରେ ଦଶପଲ୍ଲାରେ ବୃନ୍ଦାବନ ସୁବୁଧି ମହାବିଦ୍ୟାଳୟ ତରଳରେ ଦଧିବାମନ ସାଂସ୍କୃତିକ ମହାବିଦ୍ୟାଳୟ ଗତିସ୍ଵର ମହାବିଦ୍ୟାଳୟ ମାଳିସାହିରେ ନୀଳମାଧଵ ମହାବିଦ୍ୟାଳୟ କଣ୍ଟିଲୋରେ ଲାଠିପଡ଼ାରେ ମଡ଼େଲ ଡିଗ୍ରୀ କଲେଜ ନୟାଗଡ଼ରେ ସ୍ୱୟଂଶାସିତ ମହାବିଦ୍ୟାଳୟ ଉପସ୍ଥିତ ଅଛି ଏହିପରି ଆମ ଅଞ୍ଚଳରେ ସରକାରୀ ବେସରକାରୀ ମହାବିଦ୍ୟାଳୟ ଉପସ୍ଥିତ ଅଛି